ଆପଣ ସୁନିତା ଦିଦି କହୁଥିଲେ ଆପଣ କ୍ଷୀର ବିକ୍ରି କରନ୍ତି ଆକ୍ଚୁଆଲି ମୋର କ୍ଷୀର

ଆପଣ କ୍ଷୀର ବିକ୍ରି କରୁଛନ୍ତି ହଁ ମୋର କ୍ଷୀର ଦରକାର ଥିଲା ଆକ୍ଚୁଆଲି ଚାରି ପାଞ୍ଚ ଲିଟର ଦିନକୁ ଆପଣ କ୍ଷୀର ଏତେ କ'ଣ ରେଟ୍ କରୁଛନ୍ତି ଆରେ ଆମର ତ ଏଇଠି ଆଉ କିଛି ଜଣଙ୍କୁ ପଚାରିଲି ମୁଁ ସେମାନେ ବୟାଳିଶ ଟଙ୍କା ନେଉଛନ୍ତି ଆପଣଙ୍କ ଲିଟର ଷାଠିଏ ଟଙ୍କା କହି ଦେଉଛନ୍ତି ଆଚ୍ଛା ତ ପାଣିରେ ବି କ'ଣ ଆପଣ ରେଟ୍ ନେଇଯାଉଛନ୍ତି କି ଆକ୍ଚୁଆଲି ଆମର ଛେନା ପନିର ସବୁ ବନାଇବାର ଅଛି ତ ଆମକୁ ଭଲ କ୍ୱାଲିଟିର କ୍ଷୀର ଦରକାର ତ ପାଞ୍ଚରୁ ଛଅ ଲିଟର ଷାଠିଏ ଟଙ୍କା ଏତେ ରେଟ୍ କ'ଣ ଗୋଟେ କହୁଛନ୍ତି ଆଉ କମାଉ ନାହାଁନ୍ତି ଆମେ ଡେଲି ଡେଲି ନେବୁ ଆପଣଙ୍କ ପାଖରୁ ଆଉ ଯଦି ଆପଣ ଭଲ କ୍ଷୀର ଦେଲେ ଯଦି ଆପଣ ଭଲ କ୍ଷୀର ଦେବେ ହଁ ତ ମୋର ଅନ୍ୟ ସାଙ୍ଗମାନେ ବି ବହୁତ ସାରା ବନାଉଛନ୍ତି ପନିର ବଗେରା ତ ସେମାନଙ୍କୁ ମୁଁ କହିବି ଆଜ୍ଞା ମୁଁ କରୁଛି ବିଜନେସ୍ ପନିର ଛେନାର ବିଜନେସ୍ କରୁଛି ଆଜ୍ଞା ତ ଆପଣ ଟିକେ ଫିକ୍ସ ରେଟ୍ଟା କହୁନାହାଁନ୍ତି କେତେ ନେବେ ହଉ ଠିକ୍ ଅଛି ଆପଣ କାଲି ଠୁ କ୍ଷୀର ପଠାଇ ଦେବେ ମୁଁ ଆଡ଼୍ରେସ୍ ସେଣ୍ଡ କରିଦେବି କ'ଣ କହୁଛନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ଆଡ଼୍ରେସ୍ଟା ଆପଣଙ୍କର ଏଇଟା ୱାଟ୍ସଆପ୍ ନମ୍ବର ଆମେ ଆକ୍ଚୁଆଲି ମୋର ଜଣେ ଏଇଠି ରିଲେଟିଭ୍ ହେବେ ତାଙ୍କ ପାଖରୁ